ହ୍ୟାଲୋ କିଏ କହୁଥିଲେ ହଁ ମୁଁ ପାଇପ୍ ମେକାନିକ୍ ପାଇପ୍ ମେକାନିକ୍ କହୁଛି ଆପଣ କିଛି କ'ଣ କହୁଥିଲେ କ'ଣ କାମ ଥିଲା କି କିଛି ମ୍ୟାଡ଼ାମ୍ କ'ଣ କ'ଣ ହୋଇଛି ସବୁ ଅସୁବିଧା ପାଇପ୍ଗୁଡ଼ାକର ମ୍ୟାଡ଼ାମ୍ କେତେ ବର୍ଷ ହେଲା ଯାହା ଆପଣଙ୍କର ପାଇପ୍ ସବୁ ଲଗେଇଲେଣି ଘରେ ଟ୍ୟାପ୍ ପାଇପ୍ ଆଉ ଟ୍ୟାପ୍ ମ୍ୟାଡ଼ାମ୍ ପାଇପ୍ କେତେ ବର୍ଷ ହେଲା ଆପଣ ଲଗେଇଲେଣି ଆପଣଙ୍କ ଘରେ ଅ ହଉ ତା'ହେଲେ ସେ ଆପଣଙ୍କର ଯେଉଁ ଇଏ ଲଗେଇଥିବେ ଯେଉଁ ଆଗରୁ ଯେଉଁ ପ୍ଲମ୍ବର୍ ଯାଇଥିବେ ସେ ଭଲ ପାଇପ୍ ଭଲ ବ୍ରାଣ୍ଡ୍ର ଲଗେଇ ନାହାନ୍ତି ଆଉ ଏବେ ଆପଣ ପିଭିସିଟା ଭଲ ପଡ଼ୁଛି ସେଇଟା ଲଗାନ୍ତୁ ସେଇଟା ବହୁତ ଆରାମ୍ସେ କୋଡ଼ିଏ ତିରିଶ ବର୍ଷ ଆପଣଙ୍କର ପଳେଇବ ଆଉ ଟିକିଏ ମୋଟା ବି ରହୁଛି ଭଲ କମ୍ ପଇସା ଏଇଟା ଭଲ ପଡ଼ିବ ମ୍ୟାଡ଼ାମ୍ ପାଇପ୍ଗୁଡ଼ାକ କ'ଣ ପାଇପ୍ଗୁଡ଼ାକ ପୂରା ବଦଳେଇବେ ନା ନାଇଁ କିଛି ମରାମତି କରିବେ ଆଉ ଟ୍ୟାପ୍ ଆପଣଙ୍କର କେତେଟା ଯିବ ଓ ହୋ ଆମେ ତା'ହେଲେ କେଉଁ ଦିନ ଯିବୁ ଆପଣଙ୍କ ଘରକୁ ସଜାଡ଼ିବାକୁ ମ୍ୟାଡ଼ାମ୍ ଆମେ ତ ଆପଣ ଯଦି ବେଶୀ କାମ ଅଛି ଆମେ ତିନି ଚାରି ଜଣ ଯିବୁ ଭାବୁଛୁ ଆଉ ପାଇପ୍ଗୁଡ଼ା ବି ଯଦି ଆପଣ କହିବେ ଆମେ ନେଇକି ଯିବୁ ଆପଣ ପଇସା ଦେଇଦେବେ ସେ ପାଇପ୍ ନେଇକି ଯିବୁ ନ ହେଲେ ଆପଣ ଯଦି ଚାହିଁବେ ବି କିଣିକି ରଖିଥିବେ ବି ଆମେ ଯାଇକିରି ସଜାଡ଼ିକି ଆସିବୁ ହଁ ହଉ ଆପଣ ମାନେ ଏଇଠୁ କେତେ ବାଟ ଆପଣଙ୍କ ଘରଟା କେଉଁଠି ଓ ହୋ ହଉ ଆଉ ମ୍ୟାଡ଼ାମ୍ ଆମେ ଲୋକ କେତେଟା ନେଇକି ଯିବୁ ଦି ତିନିଟା ଲୋକ ନେଇକି ଗଲେ ଚଳିବ ନା ନାଇଁ ଆଉ କମ୍ ଲୋକରେ କରିବେ କାମ ଆଜ୍ଞା ମିସ୍ତ୍ରୀ ଯିଏ ସେ ନେବେ ଦୁଇ ହଜାର ଟଙ୍କା ଆଉ ତାଙ୍କର ହେଲ୍ପର୍ମାନେ ଯିଏ ଯିବେ ସେମାନେ ହଜାରେ ଟଙ୍କା ଲେଖାଏଁ ନେବେ ଅଫିସ୍ ଡେରି ହୋଇଗଲାଣି ଆଉ କାମ ବି ସେଇ ଅନୁସାରେ ଟିକିଏ ଡେରି ହେବ ଆପଣଙ୍କର ଓ ହଉ ତା'ହେଲେ ଠିକ୍ ଅଛି ମ୍ୟାଡ଼ାମ୍ ଆଉ ମୁଁ କ'ଣ କାଲିକି ସକାଳେ ଯିବି ଆଉ ଅ ହଉ ଠିକ୍ ଅଛି ମ୍ୟାଡ଼ାମ୍ ଆଉ ମୁଁ ପହଞ୍ଚିବି କାଲି ସକାଳେ ଆଉ ରହୁଛି